ହୋଟେଲ୍ ଓ ଢାବାରେ ଖାଇବାକୁ ପସନ୍ଦ ହୁଏ କାରଣ ଘରେ ଆମେ ଏଇଭଳି ଖାଇବା ପାଇନଥାଉ କିମ୍ବା ସାଙ୍ଗ ହୋଇ ଘରେ ଖାଇବାକୁ ମିଳିନଥାଏ ସାଙ୍ଗ ହୋଇ ଖାଇବା ପାଇଁ ଢାବା କିମ୍ବା ହୋଟେଲ୍ରେ ଠିକ୍ଠାକ୍ ଲାଗିଥାଏ ଆମେ ଯାହାଯାହା ଖାଇବା ପାଇଁ ଚାହୁଁ ଆମ ପସନ୍ଦର ଖାଇବା ହୋଟେଲ୍ରେ ଠିକ୍ ସମୟରେ ମିଳିଯାଏ ଯେମିତି ଘ ମାନେ ଖାଇବାର ମସରୁମ ପନିର୍ ତଡ଼କା ନାନ୍ ବିରିୟାନି ଯେଉଁ ପ୍ରକାରର ଖାଦ୍ୟ କିମ୍ବା ପିଇବା ପାଇଁ ଚା' ଟି ଯାହାବି କିଛି ଦରକାର ଆଭେଲେବୁଲ୍ ଥାଏ ହୋଟେଲ୍ରେ ଯେଉଁଟା ଆମେ ଘରେ ସାଙ୍ଗେ ସାଙ୍ଗେ ଚାହିଁଲେ କରିପାରୁନା କି ସବୁ ଜିନିଷ ଘରେ ନଥାଏ ସେଇଥିପାଇଁ ହୋଟେଲ୍ରେ ଖାଇବା ପାଇଁ ପସନ୍ଦ ଲାଗେ